ଓଡିଶାରେ ବହୁତ ପର୍ବ ପର୍ବାଣୀ ହୁଏ ରଥଯାତ୍ରା ଗଣେଶପୂଜା ରଜ ଏବଂ ନୂଆଖାଇ ନୂଆଖାଇ ଏତେ ବଢିଆ ଲାଗେ ଯେ ଆମେ ନୂଆ ଧାନରେ ଖାଉ ସେ ଧାନକୁ କୁଟାଇ କରି ଚୁଡ଼ା କରୁ ଏବଂ ବହୁତ ଯେଟା ଲିଆ ଫିଆ କରୁ ଆଉ କିଛି କରୁ ଏବଂ ବହୁତ ଯେମିତି ମଜା ଲାଗେ ନୂଆଖାଇରେ ଏବଂ ଆଉ କିଛି ପର୍ବ ପର୍ବାଣୀ ହୁଏ ଆଉ ହୁଏ ସରସ୍ଵତୀ ପୂଜା ମକର ସଂକ୍ରାନ୍ତି ଚଟର ଏବଂ ବହୁତ କିଛି ହୁଏ ରାଖିପୂର୍ଣ୍ଣିମା ଦୀପାବଳି ପର୍ବ ପର୍ବାଣୀ ବହୁତ ଜିନିଷ ହୁଏ ଏବଂ ସେଥିପାଇଁ ଏକମାତ୍ର ମୋତେ ପ୍ରିୟ ବହୁତ ଭଲ ଲାଗେ ନୂଆଖାଇ ନୂଆଖାଇରେ ଏତେ ଭଲଲାଗେ ଯେ ବହୁତ ଘରେ ମିଶି କରି ଖାଉ ଗୋଟେ ଥାଳିରେ ଖାଉ ଗୋଟେ ଫ୍ୟାମିଲି ରହୁ ଆରାମ ସେ ସବୁ କିଛି ରହୁ